କ'ଣ ଆପଣ କାର୍ ଡ୍ରାଇଭର୍ ରାଜା କହୁଛନ୍ତି ଭାଇ ହଁ ତ ରାଜା ଭାଇ ଏବେ ଆପଣ କୋଉଠି ଅଛନ୍ତି କି ବାଲେଶ୍ଵରରେ ଅଛନ୍ତି ତ କେତେବେଳେ ପହଁଞ୍ଚିବ କି ତ ଯୋଉ ମୁଁ ଆସନ୍ତା କାଲି ମୋର ଫଟାମୁଣ୍ଡରୁ ବଲାଙ୍ଗିର ରେଲୱେ ଷ୍ଟେସନ୍ ଯିବାର ଥିଲା ନା ଭାଇ ତ ମୁଁ ଗୋଟେ କାର୍ ବୁକ୍ କରିଥିଲି ନା ତୁମ ତୁମର ଯୋଉ କାର୍ଟା ତ ତୁମେ ଯଦି ବାଲେଶ୍ଵରରେ ଅଛ ତାହେଲେ କେତେବେଳେ ପହଁଞ୍ଚିବ କି ଓ ଆସନ୍ତା କାଲି ପହଁଞ୍ଚିବ ତ କେତେ ସମୟ ହେ ନା ଭାଇ ସମୟଟା କ'ଣ ଓ ଏଗାରଟା ତ ଭାଇ କାହିଁକିନା ଆମର ସେଇଠି ଗୋଟେ ରେଲୱେ ଷ୍ଟେସନ୍ଟା ଆମର ଏକ୍ଟା ସମୟ ରେଳଟା ଛାଡ଼ିବାର ଅଛି ନା ଭାଇ ହଁ ତ ଯଦି ଆପଣ ଆଗରୁ ଟିକେ ଆସିଥାନ୍ତେ ଭଲ ହେଇଥାନ୍ତା ହଉ ଠିକ୍ ଅଛି ଭାଇ ଟିକେ ଆଗରୁ ପହଁଞ୍ଚିବାକୁ ଚେଷ୍ଟା କରିବ ଭାଇ ହଉ ଠିକ୍ ଅଛି ଭାଇ ହଉ ତା'ହେଲେ ରହୁଛି ଭାଇ ଆପଣ ଆସନ୍ତୁ ହଉ ଠିକ୍ ଅଛି ଭାଇ ଥ୍ୟାଙ୍କ୍ ୟୁ